ଗ୍ରାମାଞ୍ଚଳରେ ସରକାରୀ ଶାସନର ଅଭାବ ରହିଅଛି ଯଥା ଦୁର୍ବଳ ସରକାରୀ ସେବା କହିଲେ ଆମେ ବିଭିନ୍ନ ପ୍ରକାର ସରକାରୀ ଯାକର କାମ ଗୁଡ଼ିକ ସେଠାରେ ଦୁର୍ବଳ ରହୁଅଛି ଗ୍ରାମାଞ୍ଚଳରେ କୌଣସି ପ୍ରକାର ସରକାରୀ କାମ ହେଉ ନାହିଁ ଯଥା ଗ୍ରାମ ପଞ୍ଚାୟରେ ଥିବା ବିଭିନ୍ନ କାମ ଗୁଡ଼ିକ ମଧ୍ୟ ଆଜି ଯାଏଁ ବନ୍ଦ ହୋଇପଡ଼ିଛି ପରିବେଶ ଅବକ୍ଷୟ କହିଲେ ପରିବେଶ ପ୍ରତି ମଧ୍ୟ କୌଣସି କିଏ ଧ୍ୟାନ ଦିଅନ୍ତି ନାହିଁ ପରିବେଶ କହିଲେ ଆମେ ଜଙ୍ଗଲରେ ଦେଖୁଥିବା ସଦାସର୍ବଦା ନିଆଁ ଲଗାଉଛନ୍ତି ଗଛ ଗୁଡ଼ିକ କାଟି ନେଇ ଯାଉଛନ୍ତି ଏବଂ ସ୍ୱାସ୍ଥ୍ୟ ଅସମାନତା କହିଲେ ଆମେ ମେଡ଼ିକାଲର ସେତିକି ସୁବିଧା ମଧ୍ୟ ନାହିଁ ଯେଉଁଠିକି ଗୋଟିଏ ରୋଗୀ ମଧ୍ୟ ରୋଗରେ ପଡ଼ିଥିବ ମଧ୍ୟ ତାର ଚିକିତ୍ସା ମଧ୍ୟ ଠିକ୍ ରୂପେ ହୋଇପାରୁନାହିଁ ଅପରାଧ କହିଲେ ଆମେ ବିଭିନ୍ନ ପ୍ରକାର ଅପରାଧ ଗୁଡ଼ିକ ଗ୍ରାମାଞ୍ଚଳରେ ବନ୍ଦ କରିଦିଆଯାଉଛି ସାମାଜିକ ଅଶାନ୍ତି କହିଲେ ପାରିପାରିକ ଭିତରେ ମଧ୍ୟ ବିଭିନ୍ନ ଅଶାନ୍ତି ରହୁଛି ପଡ଼ୋଶୀ ଘର ମଧ୍ୟ ସହିତ ଅଶାନ୍ତି ରହୁଛି ସେଗୁଡ଼ିକ ମଧ୍ୟ ସମାଧାନ ହୋଇପାରୁନାହିଁ ରାଜନୈତିକ ଅବହେଳା କହିଲେ ରାଜନୈତିକର ମଧ୍ୟ ବିଭିନ୍ନ ପ୍ରକାର କାମ ଗୁଡ଼ିକ ବନ୍ଦ ରହିଯାଉଛି ଯାହାଫଳରେ ବିଭିନ୍ନ ପ୍ରକାର ଅଭାବର ଅସୁବିଧା ରହୁଅଛି